ଆମ ଗ୍ରାମରେ ଆମ ମା' ମାଉସୀ ମାନେ ଗ୍ରାମର ଲୋକମାନେ ସମସ୍ତେ ଆମ ଗାଁ କୁଅ ଉପରେ ସମସ୍ତଙ୍କ ନିର୍ଭର ରହୁଛି କାରଣ ରୋଷେଇ କରିବା ପାଇଁ ମା' ମାନେ କୁଅରୁ ରସି ଲଗାଇ କିମ୍ବା ବାଲ୍ଟି ପାଣି କାଢ଼ିକିନା ରୋଷେଇ କିମ୍ବା ପିଇବା ପାଇଁ ନିଅନ୍ତି ଆଉ ଧୋଇବା ପାଇଁ ବି ସେ କୁଅରୁ ହିଁ ପାଣି ନିଅନ୍ତି ଏବଂ ଗାଁରେ ବିଲ କିମ୍ବା ପଧର ଯେଉଁଥିପାଇଁ କି ପାଣି ଦରକାର ସେଇଥିପାଇଁ ଟେଣ୍ଡର୍ ସାହାଯ୍ୟ କିମ୍ବା ଜେଲେଣ୍ଡର ପାଇପ୍ ନେଟୱର୍ ପାଇପ୍ ଦ୍ୱାରା ପାଣି ଯୋଗ ଯୋଗାଯୋଗ କରିଥାନ୍ତୁ କରିଥାଉ ସେଥିପାଇଁ ଆମର ଆମେ ଆମ ଗାଁ ବାସୀ ବୃନ୍ଦ ଲ ସମସ୍ତ ଲୋକଙ୍କୁ ମୁଁ ଏତିକି ଅନୁରୋଧ କରୁଛି ଯେ ଆପଣ ସରକାରଙ୍କ ପାଖକୁ କିଛି ଚିଠି ଲେଖନ୍ତୁ ଯେଉଁଥି ପାଇଁ କିି ଗାଁରେ ସମସ୍ତଙ୍କ ଘରେ ପାଣି ସୁବିଧା ପାଇଁ ଆଉ ଏତିକ କହିକି ରଖୁଛି